ବଗିଚା କାମ ପାଇଁ ଆମେ ସାଧାରଣତଃ କୋଦାଳ କୋଡ଼ି କତୁରୀ କରଣି କରଣି ନୁହ ଗମ୍ଲା ପାଣି ଝରା ଇତ୍ୟାଦି ବ୍ୟବହାର କରିଥାଉଁ ଏବଂ ସେଗୁଡ଼ିକୁ ପାଣି ଝରାର କାମ ହେଲା ଗଛ ମୂଳରେ ପାଣି ଦେବା

ସେଠି ମାଟିକୁ ଖସେଇବା ଗଛ ମୂଳର ମାଟିକୁ ଖସେଇବା ଏବଂ ଗମ୍ଲାର କାମ ହେଲା ଖତଫତ ଦେବା ଗଛ ମୂଳରେ ମାଟିକୁ ଏପଟ ସେପଟ କରିବା

କତୁରୀ ର କାମ ହେଲା ଆମେ ଘାସ ସବୁ ବାଛିଥାଉ ଏହିସବୁ ବ୍ୟବହାରରେ ସେଗୁଡ଼ିକ ଲାଗିଥାଏ ଖତ କରିଥାଉ